ହ୍ୟାଲୋ କ୍ୟାବ୍ ଡ୍ରାଇଭର କହୁଛନ୍ତି କି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ହଁ ଆପଣ ମୋତେ ଏତେ ରାତିରେ ପୁରା ନିରାପଦରେ ମୋ ଘରେ ଛାଡ଼ିକି ଆସିଲେ

ଆପଣ ଭଲସେ ପହଞ୍ଚିଲେ ବହୁତ ବହୁତ ଧନ୍ୟବାଦ ଆପଣ ଏତେ ମାନେ ପୁରା ସୁରକ୍ଷିତ ଭାବରେ ଗାଡ଼ି ଚଲାଇ ମୋତେ ମୋ ନିଜ ଘରେ ଛାଡ଼ିକି ଆସିଲେ ହଁ ସେଇଟା ତ ତମ କର୍ତ୍ତବ୍ୟ କିନ୍ତୁ ହେଲେ ବି ତମେ ଏତେ କେୟାର କରିକି ଆଣିଲ ତେଣୁକରି ତ ବହୁତ ବହୁତ ଧନ୍ୟବାଦ ହଁ ମୁଁ ସୁରକ୍ଷିତ ଭାବରେ ଘରେ ପହଞ୍ଚିଥିବା ହଁ ମୁଁ ସୁରକ୍ଷିତରେ ଘରେ ପହଞ୍ଚିଥିଲି ଆଜ୍ଞା ହଁ ଆପଣ ବି ଭଲରେ ଯାଇଥିବେ ଆଶା କରୁଛି ବହୁତ ଧନ୍ୟବାଦ ଆପଣ ଅନିଦ୍ରା ଥାଇ ମଧ୍ୟ ମୋତେ ମୋ ଘରେ ପହଞ୍ଚାଇ ଥିବାରୁ

ବହୁତ ଧନ୍ୟବାଦ ହଁ ଆଜ୍ଞା ହଉ ତା'ହେଲେ ରଖୁଛି